ମୁଁ ଗୋଟେ କଠିନ ସମସ୍ୟାର ସମାଧାନ କରିଛି ଯେକୌଣସି ମୋ ସ୍ୱାମୀର ଦେହ ଖରାପ ପାଇଁ ମୁଁ ଗାଁରେ ଥିଲି ମୋ ସ୍ବାମୀ ଭୁବନେଶ୍ୱରରେ ଥିଲେ ରାତିରେ ମୁଁ ଶୁଣିଲି ମୋ ସ୍ୱାମୀଙ୍କର ଦେହ ଖରାପ ଥିଲା ତେଣୁକରି ମୋ ପିଲାମାନଙ୍କୁ ନେଇକି ଭୁବନେଶ୍ବର ଗଲି ଭୁବନେଶ୍ୱରରେ ଗଲାବେଳକୁ ମୋ ସ୍ବାମୀ କୁ ଦେଖି ମୋତେ ବହୁତ କଷ୍ଟ ଲାଗିଲା ଏଣୁ ମୋ ସେ ମେଡିକାଲ ଡାକ୍ତରଖାନା ରେ ମୁଁ ରଖିଲିନି ଦେହ ଭଲ ହେଲାନି ଆଉ ଗୋଟେ ଡାକ୍ତରଖାନା କୁ ନେଇକି ଗଲି ସେ ଡାକ୍ତରଖାନାରେ ଚାରି ପାଞ୍ଚ ଦିନ ରହିଲି ମୋ ସ୍ୱାମୀଙ୍କର ଦେହ ଭଲ ହେବା ପରେ ମୁଁ ଆସିଲି ସେହିଟା ମୋର ବହୁତ କଷ୍ଟ ଦାୟକ ଥିଲା